ହଁ କିଏ କହୁଥିଲେ ହଁ ହଁ ରାଜୁ ବାବୁ କହୁଥିଲି

କେତେବେଳେ ଯିବି ଆଚ୍ଛା ଆଚ୍ଛା ଆପଣ ଥିବେ ତ ଆପଣ ଥିବେ ନା ଆଚ୍ଛା କେତେ ସ୍କୋୟାର ଫୁଟ୍ର ବିଲ୍ଡିଂଟା ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କର ଛାତରେ ପାଇପ୍ ପଡ଼ିଯାଇଛି ଆଚ୍ଛା ମୁଁ ଦେଖିଲେ ଯାଇକି ଏଷ୍ଟିମେଟ୍ କରିଦେବି ଯେ କେତେ ଟଙ୍କା ଖର୍ଚ୍ଚ ହେବ ଆପଣ କି ତାର ପକାଇବେ ଆପଣ ଏ ସି ପାଇଁ ତାର ପକାଇବେ କି ଅନ୍ୟାନ୍ୟ ପାଇଁ ତାର ପକାଇବେ ତା ଉପରେ ନିର୍ଭର କରୁଛି ପଇସାଟା ଆଚ୍ଛା ତା ମାନେ ଆପଣ ତଳ ମହଲା ଉପର ମହଲା ପାଇଁ ଆପଣ ପାଖାପାଖି ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ହେଇଯିବ ଆପଣ ଯଦି କଷ୍ଟଲି ଜିନିଷ ପକାଇବାକୁ କହୁଛନ୍ତି ପରା ଆପଣଙ୍କର ଡି ପି ବକ୍ସ ରହିବ ସବୁ କଣ୍ଟ୍ରୋଲ କରିବା ପାଇଁ ସେଠି ଗୋଟେ ଟ୍ରାନ୍ସପୋର୍ଟ ଭଳିଆ ଜିନିଷଟା ଲାଗିବ ଉପରେ ତାଲାରେ ଗୋଟେ ଲାଗିବ ଫିୟ୍ୟୁଜ୍ ସବୁଠି ଲାଗିବ ଇଣ୍ଡିକେଟର ଲାଗିବ ଏସବୁ ବହୁତ ଜିନିଷ ଅଛି ନା ଆଉ ଗୋଟେ ଡି ପି ବକ୍ସ ତଳେ ପାହାଚ ତଳେ କରିବେ ପାଣି ମଟର ପାଇଁ କନେକ୍ସନ ହେବ ଦୁନିଆ ଜିନିଷ ଅଛି ଫ୍ୟାନ୍ ହାଭେଲ୍ସର ଲଗାଇବେ ଏକ୍ସଟ୍ରା ଟିକିଏ ଲଞ୍ଜିଭିଟି ଅଧିକ ଅଧିକ ଦିନ ସେଇଟା ଇଏ ହବ ମେଣ୍ଟେନାନ୍ସ ତାର ନାହିଁ ଆଉ ଆଚ୍ଛା ଆଚ୍ଛା ନହେଲେ ପୋଲାର ନେଇଆସିବା ଆଉ ଏ ସି ତ ଚାଲିଛି ବର୍ତ୍ତମାନ ୱିର୍ଲପୁଲ୍ ୱିର୍ଲପୁଲ୍ କମ୍ପାନୀର ଏ ସି ଚାଲିଛି ଆଉ ହଁ ନହେଲେ ଭୋଲ୍ଟାସ୍ ହଁ ଠିକ୍ ଅଛି ଓକେ ଆଉ ମୁଁ ସାତଟାରେ ପହଞ୍ଚିବି ଆଉ ହଉ ହଉ ଠିକ୍ ଅଛି ଓକେ